ମୁଁ ଗୋଟିଏ ଦୋକାନରେ ନେକଲେସ୍ କିଣିଲି ସେ ନେକଲେସ୍ ବହୁତ ଭଲ୍ ଦେଖାଯାଉଥିଲା ତା' ଷ୍ଟୋନ୍ ମାନେ ବି ବହୁତ ସୁନ୍ଦର ଦେଖାଯାଉଥିଲା ତେଣୁ ମୁଁ ତାହାକୁ ବେଶୀ ପସନ୍ଦ କରି କିଣିଲି